ହ୍ୟାଲୋ ଏଇଟା ତ ପୂଜା ସାମଗ୍ରୀ ଦୋକାନରେ ଲାଗିଛି ହଁ ହଁ ଆପଣଙ୍କର କ'ଣ ଦରକାର କି ହଁ ସବୁ ଅଛି ହଁ ଯେ ଆପଣଙ୍କର କ'ଣ କ'ଣ ଦରକାର କି ହୁଁ

ହୁଁ ହୁଁ ପ୍ରଦୀପ୍ତ ଡର୍ଜନର ତ ପଚାଶ ଟଙ୍କା ଅଛି ଯଦି ମାଟିଆର ଆଉ ଧୂପକାଠି ଡର୍ଜନ ହେଉଛି ଆମର ପାଞ୍ଚଶହ ଟଙ୍କା ଆଉ ସଳିତା ଏଇ ସବୁ ଅଛି ପଚାଶ ଟଙ୍କା ଷାଠିଏ ଟଙ୍କା ଏମିତି ହେବ ସବୁ ଦାମ ଆପଣଙ୍କର କ'ଣ କ'ଣ ଦରକାର ଅଛି ଆପଣ ଲିଷ୍ଟ ଦେଇ ପାରିବେ ହଁ ହଁ ସବୁ ଅଛି ପୂଜା ଥାଳି ଅଛି ସବୁ ଅଛି ପୂଜା ପାଇଁ ସବୁ ସାମାନ ମିଳିବ ଆମ ଦୋକାନକୁ ଆପଣଙ୍କର ଯାହା ଯାହା ଦରକାର ଆପଣ ଲିଷ୍ଟ କରିକି ପଠାଇ ଦେବେ ଆପଣଙ୍କର କେବେ ଦରକାର କି ଉଁ ହୁଁ ଆପଣଙ୍କ ଘରେ କ'ଣ ପୂଜା ହେବ ନା କ'ଣ ଓହୋ କାଳି ପୂଜା ପାଇଁ କି କେବେ ଅଛି ଆପଣଙ୍କ ଘର କାଳି ପୂଜା ଓହୋ ହଉ ଆପଣଙ୍କ ଘରେ ଆମର ଦୋକାନ ତ ଦିନ ସାରା ଖୋଲା ହେଉଛି ମୁଁ ନ ଥିଲେ ମୋର ଲୋକ ଅଛି ସେମାନେ ରହୁଛନ୍ତି ଦିଆ ନିଆ କରୁଛୁ ଆପଣ ଯେତେବେଳେ ଆସିଲେ ବି ପାଇବେ ସକାଳ ରୁ ରାତି ଯାଏ ପାଇବେ ରାତି ନଅଟା ପରେ ଆମର ଦୋକାନ ବନ୍ଦ ହେଉଛି ଆପଣଙ୍କ ହଁ ଯେ ମୋ ପାଇଁ ହେଲେ ଆପଣ ଦଶଟାରୁ ଘଣ୍ଟେ ଭିତରେ ଆସନ୍ତୁ ମୋ ସହିତ କଥା ହେଇଯିବେ ଆପଣଙ୍କର କ'ଣ କ'ଣ ଦରକାର ଅଛି ନେଇଯିବେ ହଁ ଯେ ଆପଣ ଲିଷ୍ଟ ଧରିକି ଆସନ୍ତୁ ଆପଣଙ୍କର କ'ଣ କ'ଣ ଦରକାର ଆପଣ କହିବେ ଏଇଠୁ ଦେଖିକି ନେଇଯିବେ ଆଉ ଆପଣ ପସନ୍ଦ କରିକି ନେଇଯିବେ କ'ଣ କ'ଣ ଦରକାର ଲିଷ୍ଟ ଦେଖିକି ଆମ ଦୋକାନରେ ସବୁ ମିଳୁଛି

ହଉ ଆପଣଙ୍କର ଯେଉଁଟା ଯେଉଁଟା ଦରକାର ଆପଣ ଆସିକି କହିବେ ଦେଖିକି ନେଇଯିବେ ଆଉ ହଁ ହଁ ହଉ ଧୂପକାଠି ଡର୍ଜନ ଉଁ ହୁଁ ହଉ ଆପଣଙ୍କର କ'ଣ ପ୍ଲାଷ୍ଟିକର ମାଳି ଦରକାର କି ହଁ ହଁ ହଉ ହଉ ଆପଣ ପ୍ଲାଷ୍ଟିକ୍ ମାଳି ଧୂପକାଠି ଡର୍ଜନ ସବୁ ମିଳିବ ଏଇଠି ଧୂପ କର୍ପୁର ହଉ ହଉ ହୁଁ ଠାକୁର ପାଇଁ ବି ସବୁ ସାମାନ ଅଛି ଆପଣ ଚାହିଁଲେ ସବୁ ନେଇ ପାରିବେ ଆଉ କର୍ପୁର ଏଇଟା ସବୁ ଦରକାର ନାହିଁ କର୍ପୁର ଘିଅ ମହମବତୀ ରଙ୍ଗୋଲୀ ଫଙ୍ଗୋଲି ସବୁ ଅଛି ଠାକୁର ପାଇଁ ମାଳି ହୁଁ ହୁଁ ହଉ ହଁ ହଉ ସଳିତା ସଳିତା ଅଛି ସବୁ ଅଛି ଧୂପକାଠି ଡର୍ଜନ ଅଛି ହଁ ହଁ ନାଲି କପଡ଼ା ସବୁ ଅଛି ହଉ ଆପଣ ଆସିକି ନେଇଯିବେ କାଲି ଆସିବେ କି ଆପଣ ହଁ ହଁ ହଉ ଠିକ୍ ଅଛି ଉପର ବାଲା ଆସିଲେ ମୋତେ ପାଇବେ କି ନାହିଁ ମୁଁ ତ ଜାଣିନି ଆପଣ ଆସନ୍ତୁ ଆସିକି ଆମ ଲୋକ ଅଛି ସେଇଠି ଲିଷ୍ଟ ଦେଇଦେବେ ସେମାନେ ଦେଖିକି ଦେଇଦେବେ ସବୁ ସାମାନ୍ ହଉ ହଉ ଠିକ୍ ଅଛି ମୁଁ ଆପଣଙ୍କ ନମ୍ବରଟା ରଖି ଦେଉଛି ଏବେ ଆପଣ ଆପଣଙ୍କୁ ମୁଁ କଲ୍ କରିଦେବି ମୁଁ ରହିଲା ବେଳେ ଆପଣ ଆସିକି ନେଇଯିବେ ସବୁ ସାମାନ୍ ଦେଖିକି ମିଶାଇକି ନେବେ ହେଲା ଆପଣଙ୍କୁ ଯାହା ଯାହା ଦରକାର ଆପଣ ଲିଷ୍ଟ କରିକି ନେଇ ଆସିବେ ହୁଁ ଆପଣ ଲିଷ୍ଟ କରିକି ଆଣିଲେ ଆମେ ଦେଇ ପାରିବୁ ଆଉ ଦେଖିକି ଆପଣ ବି ଦେଖିକି ପସନ୍ଦ କରିକି ନେଇଯିବେ ଆପଣଙ୍କ ଯାହା ଯାହା ଦରକାର ହୁଁ ହୁଁ ଅ ହଉ ଠିକ୍ ଅଛି ହଁ ହଁ ରଖନ୍ତୁ